ପ୍ରିୟ ପୁସ୍ତକ ହେଉଛି ସାହିତ୍ୟ ସାହିତ୍ୟ ଆମକୁ ସେହି ପୁସ୍ତକର କାହାଣୀ ହେଉଛି ତିନି ତୁଣ୍ଡରେ ତିନି ତୁଣ୍ଡରେ ହେଉଛି ସେ ବୋଲେ ଗଣଙ୍କ ଦ୍ୱାରା ଗଣଙ୍କ ପାଇଁ ଗଣଙ୍କର ଶାସନକୁ କୁହାଡ଼ ଗଣତନ୍ତ୍ର କୁହାଯାଏ ଶାସନ କହିଲେ ଶାସନ ବା ଲୋକଙ୍କ ଉପରେ ଶାସନକୁ ହିଁ ବୁଝାଏ ନିଜ ସ୍ତ୍ରୀ କିମ୍ବା ପୁଅ ଝିଅଙ୍କ ଉପରେ ମାଲିକାନା ହାଜିର କରିବା ନୁହେଁ ନିଜର ତେଣୁ ଗଣଙ୍କର ଶାସନ ବୋଲି କହିବାରେ ବିଶେଷ ଅର୍ଥ ହେଉଛି ନିଜ କାମ ନିଜେ କରିବା ନିଜ କାମ ନିଜେ ବିଶେଷ ଅର୍ଥ ଥିଲା ପରି ମନେ ହୁଏ ପୁଣି ନିଶ ଉପାଡ଼ବାରେ ରାଜା ରାଜୁଡ଼ା ଶାସନଠାରୁ ଆରମ୍ଭ କରି ଆଚାର ଭ୍ରଷ୍ଟ ମକାର ବ୍ୟଭିଚାର ଗ୍ରସ୍ତ ହାଇଆ ସାମରିକ ଏକଛତ୍ରବାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଶାସନ ବିମେନ୍ଦି ପିଠି ଘୋଷଣା କରି କହେ ଯେ ତାଙ୍କ ପ୍ର ପ୍ରବର୍ତ୍ତୀରେ ଶାସନ ଶାସନ ଗଣଙ୍କ ସମୂହ ହିତ ପାଇଁ ସମୂହ ହିତ ପାଇଁ ତେଣୁ କେବଳ ଗଣତନ୍ତ୍ର ଶାସନ ଯିଏ ଗଣଙ୍କ ପାଇଁ ବା ଗଣଙ୍କ ହିତ ପାଇଁ ସିଏ ସେ କଥା କହିବାରେ ମଧ୍ୟ ବିଶେଷ ତାତ୍ପର୍ଯ୍ୟ ନାହିଁ ଅତେବ୍ ଗଣଙ୍କ ଦ୍ୱାରା ଶାସନ ହିଁ ଗଣତନ୍ତ୍ର ପ୍ରକୃତ ପ୍ରଧାନ ବିଶେଷତ ବୋଲି କୁହାଯାଇ ପାରେ ଏଥିରୁ ବୁଝିବା ବୁଝିବାରୁ ମିଲେ ଯେ ଗଣତନ୍ତ୍ର ଶାସନ ଲୋକେ ନିଜ ନିଜକୁ ଶାସନ କରନ୍ତି ଅନ୍ୟ ଅନ୍ୟ ଅର୍ଥରେ ଏଥିରେ ଶାସକ ଓ ଶାସିତ ଏବଂ ଏକ ଅଭିନ୍ନ ସେଥିପାଇଁ ଏ ଶାସନରେ ପ୍ରଭୁ କିମ୍ବା ବାସ ଶୋଷକ କିମ୍ବା ଶୋଷିତରେ କଳ୍ପନା କରାଯାଇ ନପାରେ ତେଣୁ ସାମାଜିକ ନ୍ୟାୟ ଅର୍ଥନୈତିକ ସମା ସମାତା ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ଵାଧୀନତା ଲାଭ୍ ସଙ୍ଗେ ସଙ୍ଗେ ସମଷ୍ଟିଗତ ପ୍ରଗତି ଏ ଶାସନର ସ୍ୱାଭିବିକ ପରିଣତି ବୋଲି ଯୁକ୍ତି କରାଯାଏ